ମୁଁ ଥରେ ଆନ୍ଧ୍ରା ଯାଇଥିଲି ସେଠିକାର ଭାଷା ତେଲୁଗୁ ତାମିଲ୍ ସେମାନେ ବ୍ୟବହାର କରୁଚନ୍ତି ଯୋଉଥିପାଇଁକି ମୋତେ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଲା କିନ୍ତୁ ମୁଁ ତାର ଉପଚାର ନିମନ୍ତେ ହିନ୍ଦୀ ଭାଷାର ପ୍ରୟୋଗ କରିବାରୁ କିଛି କିଛି କ୍ଷଣ ପାଇଁ ଓ ସେ ପରିସ୍ଥତିରୁ ମୁଁ ଉଦ୍ଧାର ପାଇଲି